ଅଟୋ ଭାଇ ତୁମେ ସେ ସାଂକଲ୍ ଟିକେ ଆସ ଆମର୍ କାମ୍ ଅଛି ଆମେ ଜିମୁଁ ଟିକେ ଫ୍ୟାମିଲିଟା ଇଏ ସମସ୍ତେ ଆମର୍ ସେନୁ କାମ୍ ଅଛି ଏନ୍ତା ଗୋଟେ କାମ୍ ଅଛି ଯେ ସେ କାମ୍ଟା ସଂକାଲେ ସରିନି ଟିକେ ସଂକାଲେ ଆସ ଆର୍ ଆମେ ଇଠେ ତମକୁ ଇନୁ ଡ଼ାକିଛୁଁ ଡ଼ାକି ଡ଼ାକି ଆମ ଅଠା ହେଇଗଲୁନୁ ସମସ୍ତେ ଯିବା ଲାଗି ମନ୍ଟା ହେଇଗଲାନି ତୁମେ ସଂକାଲେ ଆସ ଅଟୋ ଭାଇ ଆମେ ଜିମାଁ ଟିକେ ସଂକାଲେ ଭାଇ ଆସ ଆଉର୍ ତମେ ବାଟରେ କାଁ କାଣା କରବାର୍ ଅଛି ବୋଲି ସେଟା ବି ସବୁ କହିବ ପଇସା ପତର୍ କଥା ଇଟା କେତେ କି ସିଟା ଆଉ କାଣା ଖାଇମି ବୋଲବ୍ ବୋଲେ ଆମେ ତମକୁ ସେନୁ ଖାଇବା ପିଇବା ବେଗି ସୁବିଧା କରମୁଁ ଆରୁ ଯିବା ସଂକାଲେ ବେଲଲେ ଫିର୍ ଆମେ ଫିର୍ବାର ଅଛି ଫିରିକିରି ଆଇଲେ ହିଁ ଆମର୍ ଘରର୍ କାମ୍ ଧାମ୍ ବହୁତ୍ ଅଛି ଆର୍ ବିହାର କଥାବାର୍ତ୍ତା ହେବାର୍ ଅଛି ବି ବହୁତ୍ ଆମେ ଜିମାଁ ସଂକାଲେ ତମେ ଟିକେ ଆସ ତମେ ସଂକାଲେ ଟିକେ ଆସ ଭାଇ